ହ୍ୟାଲୋ ଭାଇ ମୁଁ ଚଞ୍ଚଳ ସେନାପତି କହୁଥିଲି ହଁ ଆଉ ମୋ ସାଙ୍ଗ ଜନ୍ମଦିନ ଥିଲା ମୁଁ ଗୋଟେ ଘଣ୍ଟା ଅର୍ଡ଼ର୍ କରିଥିଲି ଆଉ ଅର୍ଡ଼ର୍ କରିଥିଲି ସେ ଆଜି ଆସିଲା ହଁ ମୁଁ ଗଲି ଦେଖିବାକୁ ଆ ଗଲି ରିସିଭ୍ କରିବାକୁ ଆପଣଙ୍କ ପିଲାମାନେ ଆସିଥିଲେ ଗଲି ରିସିଭ୍ କରିବାକୁ ଘରକୁ ଧରିକରି ଆସିଥିଲି ଆଉ ତା'ପରେ ଦେଖିଲା ପରେ ଭାଙ୍ଗି ଯାଇଛି ଘଣ୍ଟାଟା ଆଉ ମନ ଦୁଃଖ ହେଲା ଟିକେ ଆଉ ମୋ ସାଙ୍ଗର ଯେହେତୁ ଆଉ ଦୁଇ ଦିନ ପରେ ଜନ୍ମଦିନ ମୁଁ ଆଉ କ'ଣ କରି ପାରିବି ଆଉ ଆପଣ ଯଦି ସି ରିଟର୍ନ୍ କରିକି ଦି ଦିନ ଭିତରେ ଏ କିଛି ଦେବେ ମାନେ ଭଲ ଜିନିଷଟାଏ ଘଣ୍ଟାଟେ ସେ ଯାହା ଅର୍ଡ଼ର୍ କରିଥିଲି ଦେବେ ତାହାଲେ ନହେଲେ ଯଦି ହେବନି କି ପଇସା ରିଟର୍ନ୍ କରିଦେଲେ ଦୁଇ ଦିନ ଭିତରେ ମୋ ସାଙ୍ଗ ଜନ୍ମଦିନ ମୁଁ କିଛି ତାକୁ ଦେଇ ପାରିବି ଆଉ ମୋ ପାଖରେ ତ ଆଉ ବଜେଟ୍ ନାହିଁ ସେମିତି କିଛି ତାକୁ କିଛି ଏକ୍ସ୍ଟ୍ରା ଦେଲା ଭଳିଆ